ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିଛି ଏ ଅବସରଟି ହେଉଛି ମୋ ପୁଅ ଓ ଝିଅର ଜନ୍ମଦିନ ଯାହାକି ନଭେମ୍ବର ସତେଇଶ ଏବଂ ଡିସେମ୍ବର ଚବିଶ ତାରିଖରେ ପଡ଼ିଥିଲା ସେଥିପାଇଁ ମୁଁ ମୋ ସ୍ୱାମୀ ଚଲାଉଥିବା ବୃଦ୍ଧାଶ୍ରମକୁ ଆସିଥିଲି ଏବଂ ଏଠାରେ ସମସ୍ତଙ୍କ ପାଇଁ ଅଳ୍ପ ତେଲ ମସଲା ଦେଇ ଚିକେନ ତରକାରୀ ପଶା ଅରୁଆ କ୍ଷିରି ଡାଲି ଘାଣ୍ଟ ତରକାରୀ ଇତ୍ୟାଦି ବନାଇଥିଲି ସମସ୍ତଙ୍କ ଉପସ୍ଥିତିରେ ମୋର ପୁଅ ଏବଂ ଝିଅଙ୍କର ଜନ୍ମଦିନ ପାଳିତ ହେଲା ସମସ୍ତ ବୃଦ୍ଧ ଏବଂ ବୃଦ୍ଧାମାନଙ୍କୁ କେକ୍ ଏବଂ ମିଷ୍ଟାନ୍ନ ଦେଇଥିଲି ମୋ ପୁଅ ଝିଅ ଉଭୟ ବୃଦ୍ଧ ଏବଂ ବୃଦ୍ଧାଙ୍କର ଆଶୀର୍ବାଦ ନେଇଥିଲେ ମୁଁ ଏତେ ଜଣଙ୍କୁ ରୋଷେଇ କରି ଦେଇ ମୋ ଶରୀର ଅସୁସ୍ଥ ହୋଇଥିଲା କିନ୍ତୁ ଏହା ବଦଳରେ ବୃଦ୍ଧ ଏବଂ ବୃଦ୍ଧାଙ୍କର ମୁଖରେ ହସ ଏବଂ ମୋ ପରିବାର ପ୍ରତି ଥିବା ଆଶୀର୍ବାଦ ଦେଖି ମୁଁ ସେଗୁଡ଼ିକୁ ଭୁଲି ଯାଇଥିଲି ବାସ୍ତବିକମୟତା ଜୀବନରେ ଆଦୌ ଭୁଲି ପାରିବି ନାହିଁ ଏହା ଥିଲା ମୋ ଜୀବନର ସବୁଠାରୁ ଏକ ଅଭୁଲା ସ୍ମୃତି ଯାହାକି ସବୁ ଦିନ ମନେ ଥିବ